ଆମ ପରିବାରରେ ପ୍ରଥମେ ମୋ' ଜେଜେ ଯିଏକି ମୋ' ବାପାଙ୍କର ବାପା ସବୁପ୍ରକାର ନିଷ୍ପତ୍ତି ନେଉଥିଲେ ଏବଂ ସେହି ସେହି ନିଷତ୍ତିଗୁଡ଼ିକ ପରିବାରର ସମସ୍ତ ସଦସ୍ୟ ମାନୁଥିଲେ କିନ୍ତୁ ଏହି ଭୂମିକା ଧୀରେ ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ବିକାଶ ମଧ୍ୟ ହୋଇଛି ଯେମିତିକି ଏବେ ମୋର ବାପା ଏବଂ ମା' ଦୁଇଜଣ ମିଶିକି ଯେଉଁ ନିଷ୍ପତ୍ତି ନେଇଥାନ୍ତି ପରିବାରର ସମସ୍ତ ସଦସ୍ୟ ସେହିଗୁଡ଼ିକ ମାନିଥାନ୍ତି କିନ୍ତୁ ଆମର ପରିବାରର ସମସ୍ତ ସମସ୍ତ ଭାଇଭଉଣୀ ଶିକ୍ଷାର ଅନୁଭୂତି କରିଥାନ୍ତି କିନ୍ତୁ ଯେତେ ଶିକ୍ଷା ହେଲେ ମଧ୍ୟ ନିଜ ସଂସ୍କୃତିକୁ ଆପଣାଇଥାନ୍ତି ଏବଂ ତାହାକୁ ବିକଶିତ କରିଥାନ୍ତି